ପ୍ରିୟ ଖେଳ କ୍ରୀଡ଼ାବିତ୍ କିଏ ନମିତା ଟଫୋ ଲିଲିମା ମିଞ୍ଜି ପଦ୍ମୀନି ରାଉତ ମୁଁ ଏମାନଙ୍କ ବିଷୟରେ ଜାଣିନି ମୁଁ ଯାହା ବିଷୟରେ ଜାଣିଚି ସେଇଟା କହିଛି ମୋ ବିରାଟ କୋହଲି ଧୋନି ରୋହିତ ଶର୍ମା ଫାର୍ଷ୍ଟ୍ ବିରାଟ କୋହଲି ବିରାଟ କୋହଲି ଏ ଦେଶର ବହୁତ ବହୁତ ମାନେ ବହୁତ ଭଲ ଖେଳାଳି ଏଇଥର ସଚିନ୍ ତେନ୍ଦୁଲକର ରେକର୍ଡ଼ କାଟିଛନ୍ତି କେତେ ଅଡ଼ଚାଳିଶଟା ଶତକ ନା ଅଣଚାଳିଶଟା ଶତକ ସେ ପିଟି ସାରିଲେଣି ଆଉ ମଧ୍ୟ ବହୁତ ଭଲ ଫିଲ୍ଡିଂ କରନ୍ତି ଆଉ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋର୍ସ ହେଲା ଦୁଇଶହ ଷାଠିଏ ଏମ୍ ଏ ବହୁତ ବହୁତ ହାଇ ଆଉ ରୋହିତ ଶର୍ମା ରୋହିତ ଶର୍ମା ଜଣେ ବହୁତ ହିଟମ୍ୟାନ୍ ସେ ଆସିବେ ତ ତାଙ୍କ ଖେଳ ମୋତେ ବହୁତ ଭଲ ଲାଗେ ବ୍ୟାଟିଂ ବିଶେଷ ବ୍ୟାଟିଂଟା ବହୁତ ମୋତେ ଦେଖିବାକୁ ଭଲ ଲାଗେ ତାଙ୍କ ବ୍ୟାଟିଂଟା ସବୁଠାରୁ ଯେତିକି ଖେଳନ୍ତି ରୋହିତ ଶର୍ମା ବ୍ୟାଟିଂଟା ବହୁତ ଭଲ ଲାଗେ ଦେଖିବା ପାଇଁ ଟାଙ୍କି ତଳେ ଯାଇ ଷ୍ଟାଡ଼ିୟମ୍ରେ ଥିବେ ଛକା ଚଉକା ବର୍ଷା ହେଉଥିବ ମାନେ ବହୁତ ଭଲ ଖେଳାଳି ଜଣେ ମାନେ ବହୁତ ସରଳ ଯେପରିକି କାହାକୁ କିଛି କୁହନ୍ତିନି ନିଜ ଫ୍ୟାନ୍ ମାନଙ୍କୁ ହେଉ କିମ୍ବା ଯାହାକି ବି ହେଉ କାହାକୁ କିଛି କୁହନ୍ତିନି ବହୁତ ଶାନ୍ତ ସରଳ ଏବଂ ଧୋନି ଧୋନି ଜଣେ ବହୁତ ବଡ଼ ୱିକେଟ୍ କିପର୍ ତାଙ୍କ ୱିକେଟ୍ କି କିପର୍ ବହୁତ ମୋତେ ବହୁତ ପସନ୍ଦ ବହୁତ ଦେଖିବାକୁ ଭଲ ଲାଗେ ତାଙ୍କେ ଏମିତି ମାନେ ମାନେ କରନ୍ତି କିପିଂ କରନ୍ତି ଯେ ତ ବ୍ୟାଟ୍ସମ୍ୟାନ୍ଟା ସେ ବହୁତ ଡରିକି ଖେଳେ କି ପଛରେ କିଏ ଅଛି ଇଏ ସିଏ ମାନେ ଏଇ ତିନି ଜଣ ମୋର ବହୁତ ଭଲ ମୋତେ ଭଲ ଲାଗେ ଏଇ ତିନି ଜଣଙ୍କୁ ସବୁଠୁ ଏମାନେ ବହୁତ ମାନେ ଭଲ ଖେଳାଳି ଭାବେ ପରିଚିତ ସବୁବେଳେ